ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଲା ଷାଠିଏ ହଜାର ଆଠଶହ ପଚାଶ ହଜାର ନଅଶହ ଅଶୀ ହଜାର ଚାରିଶହ ସତୁରି ହଜାର ପାଞ୍ଚଶହ ପଞ୍ଚସ୍ତରୀ ହଜାର ଆଠଶହ ପଚିଶ